ଆଜିକାଲି ଲୋକମାନେ ବହୁତ ଅନଲାଇନ୍ ବ୍ୟବହାର କରୁଛନ୍ତି ଯେମିତିକି ଫେସବୁକ୍ ହ୍ୱାଟ୍ସଅପ୍ ଇନଷ୍ଟା ୟୁଟ୍ୟୁବ୍ ତାହା ଦ୍ୱାରା ପଇସା ମଧ୍ୟ ପାଉଛନ୍ତି ଏବଂ ଏହାଦ୍ୱାରା ଲୋକମାନଙ୍କର ମନୋରଞ୍ଜନ ମଧ୍ୟ ହେଉଛି ଯାହାଦ୍ୱାରା ଲୋକମାନେ ଖୁସିରେ ରହୁଛନ୍ତି